ହଁ ଆମକୁ ପିଏମ୍ ପୋଷଣ ଯୋଜନା ତ ବହୁତ୍ ସୁବିଧା ହେଇଗଲାଣି ସୁବିଧା ତ ଖୁବ୍ ହେ କରି ଦେଇ ସାରିଲେଣି ମ୍ୟାଡ଼ାମ୍ ଆଉ ଆଜିକାଲି କିଛି ଇଏ ବି ରଖୁନାହାନ୍ତି କିଛି ଅସୁବିଧା ବି ରଖୁନାହାନ୍ତି ହଁ ସୁବିଧା ତ ଖୁବ୍ କରୁଛନ୍ ଆରୁ ଅସୁବିଧା ଆଗକାଳରେ ଯେମିତି ଏଁ ଖୁବ୍ ଅସୁବିଧା ହେଉଥାଏ ଏ କାଳରେ ସେତେ ବି ଅସୁବିଧା ନେଇ ହୁଏ କାରଣ୍ ଅସୁବିଧା ହେବାଲାଗି ଇନେ ଦିଅନ୍ତି ବି ନାଇ ଆରୁ ସୁବିଧା ପାଇଁ ସବୁ ଯୋଗେଇ ବି ଦିଅନ୍ତି ଠିକ୍ ଟାଇମ୍ ରେ ମଞ୍ଜୁରୀ ମଞ୍ଜୁରୀ ବଣ୍ଟନ ତ ମଞ୍ଜୁରୀ ବଣ୍ଟନ ଆଉ ହିତାଧିକାରୀ ଏ ସବୁ ତ ସବୁ ମାନେ କାଇଁ ଆମ ଆମ ଭାରତରେ ହେଇଛି ନା ମଞ୍ଜୁରୀ ବଣ୍ଟନ କରିବାର୍ ଲାଗି ଗଲେ ତ ପୁରା ସମସ୍ତେ ମିଶିକରି ପିଏମ୍ ଖୁବ୍ ଦେଇଛନ୍ ଆରୁ ଭଲ୍ ବି ସବୁ ଦେଇଛନ୍ ଧନ୍ୟବାଦ ବି ଜଣାଇ ପାରିବାନା ଆମେ ଆଉ ହିତାଧିକାରୀ ତ ବି ହଁ ହିତାଧିକାରୀ ଆମକୁ ବି ଦେଉଛନ୍